ଆମ ଗାଁରେ ତ ବହୁତ ବୟସ୍କ ଲୋକମାନେ ଅଛନ୍ତି ଆଉ ସେଥିରୁ ବହୁତ ଜଣ ଶଯ୍ୟାଶାୟୀରେ ବି ଅଛନ୍ତି କାହାକୁ ପାରାଲିସିସ୍ ହେଇଛି କିଏ ଚାଲିପାରନ୍ତିନି କି ପୁରା ବେଡ଼୍ରେ ଅଛନ୍ତି କିଏ ପୁରା କୋମା ଷ୍ଟେଜ୍ରେ ଅଛନ୍ତି ଓ ସେମାନଙ୍କ ସଦସ୍ୟମାନଙ୍କ ଘର ପରିବାର ଲୋକମାନେ ତାଙ୍କର ବହୁତ ଯତ୍ନ ବି ନେଉଛନ୍ତି ମୁଁ କହିବିନି କି ସେମାନେ ଯତ୍ନ ନେଉନାହାଁନ୍ତି କାରଣ ସେମାନେ ନ ନେଇଥିଲେ ସେମାନେ ହୁଏତ ସେଠି ନଥାନ୍ତେ ସେମାନଙ୍କର ଯତ୍ନ ସେମାନେ ନେଉଛନ୍ତି ଠିକ ଟାଇମ୍ରେ ତାଙ୍କୁ ଖାଇବା ପାଇଁ ଦେଉଛନ୍ତି ତାଙ୍କର କେୟାର୍ ନେଉଛନ୍ତି କେତେବେଳେ କେଉଁଟା ତାଙ୍କୁ ପାଟିକୁ ଭଲ ଲାଗିବ ସେସବୁ ଦେଉଛନ୍ତି ଏମିତି କୋମା ଷ୍ଟେଜ୍ରେ ଲୋକମାନେ ତ ଖାଇପାରିବେନି ନା ସେମାନେ ଖାଲି ଶୋଇକି ରହୁଛନ୍ତି ତାଙ୍କର ଝାଡ଼ା ପରିସ୍ରା ସେମାନେ ସବୁ ବେଡ଼୍ରେ ଯେଉଁ କରୁଥିବେ ସେସବୁ ସଫା ସୁତୁରା ତାଙ୍କୁ ପରିଷ୍କାର ରଖିବା କାରଣ ଗୋଟେ ରୋଗୀ ପାଇଁ ପରିଷ୍କାର ପରିଚ୍ଛନ୍ନଟା ସବୁଠୁ ଇମ୍ପୋର୍ଟାଣ୍ଟ ସବୁଠୁ ଗୁରୁତ୍ୱ ସେଟା ତ ତାଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖିଲେ ହୁଏ ତ ଏତେ ଟା ଆଉ ରୋଗଟା ବ୍ୟାପିବନି ତାଙ୍କୁ ପରିଷ୍କାର ରଖିବା ବିଛଣା ପତ୍ର ପରିଷ୍କାର ରଖିବା ତ ସବୁ ସେମାନେ ତାଙ୍କ ପରିବାର ଲୋକମାନେ ହିଁ କରନ୍ତି ସେମାନେ ତାଙ୍କର ବହୁତ ଭଲରେ ଯତ୍ନ ନେଉଛନ୍ତି ଏମିତି କହିଲେ କି ମୋ ମୋ ନିଜର ମୋ ନିଜ ରିଲେଟିଭ୍ ମୋ ନିଜ ପରିବାର ଭିତରେ ଜଣେ ଅଜା ଦାଦୁ ହେବେ ସେ ସେମିତି ପାରାଲିସିସ୍ରେ ଅଛନ୍ତି ସିଏ ତାଙ୍କର ସେ ଦାଦୁ ହେବେ ତାଙ୍କ ମାମୁଁ ମାଇଁ ବହୁତ କେୟାର୍ ନେଉଛନ୍ତି ସେ ଅଜାଙ୍କର ମାମୁଁ ମାଇଁ ତାଙ୍କର ପୁଅ ମାନେ ବି ମିଛ କାହିଁ କହିବି ତାଙ୍କର ପୁଅ ମାନେ ବି ବହୁତ କେୟାର୍ ନିଅନ୍ତି ନାତି ନାତୁଣୀ ସେମାନେ ବି ବହୁତ ଯତ୍ନ କରନ୍ତି ତ ଗୋଟେ ବୟସ୍କ ଲୋକଙ୍କ ପାଇଁ ସବୁଠୁ ଯତ୍ନ ହିଁ ସବୁଠୁ ବହୁତ ବଡ଼ ତ ତାଙ୍କର ଯଦି ଆମେ ଭଲ ସେ ଯତ୍ନ ନେଇପାରିବା ସେମାନେ ବହୁତ ଭଲ ଇମ୍ପୃଭ୍ କରିପାରିବେ ଆଗକୁ ସେମାନଙ୍କର ଦେହ ଯେତେ ଖରାପ ହେଇଥିବ ସେମାନେ ବହୁତ ଭଲ ହେଇପାରିବେ ତାଙ୍କୁ ଯେତେ ଆମେ ଭଲ ସେ ସେବା ଦେବା ସେମାନେ ସେତେ ଭଲ ଉନ୍ନତ ହେଇପାରିବେ ତ ଆମେ ରୋଗୀକୁ ସବୁବେଳେ ଭଲରେ ରଖିବା ତାଙ୍କର ସେବା କରିବା ଯାହା ଫଳରେ ସେମାନେ ଜଲଦି ଜଲଦି ଠିକ୍ ହେଇଯିବେ ଯେତେ ଜଲ୍ଦି ଆମେ ଭଲ ସେବା ଦେବା ତାଙ୍କ ସେବା ସେତେ ଜଲ୍ଦି ଉନ୍ନତ ଠିକ୍ ହେବେ ସେମାନେ